ଆଜ୍ଞା ଆଜ୍ଞା କୁହନ୍ତୁ ରଘୁ ଭାଇ କହୁଥିଲି

ଆଜ୍ଞା ଏବେ ଗୋଟେ ନୂଆ ସାର ବାହାରିଛି ଡି ଆଇ ଚଉଦ ବୋଲି ସେ ସାରଟା ନିଅନ୍ତୁ ଆଉ ଟେଷ୍ଟ୍ କରନ୍ତୁ ପକାନ୍ତୁ ତାକୁ ଆଉ ସେଇଟା ତ ଏବେ ସମସ୍ତେ ନେଉଛନ୍ତି ଏ ୟୁରିଆ ଠୁ ଭଲ ସାର ସେଟା

ସାର ଗୋଟେ ଅଛି ଆଉ ନିକୋସିସ୍ ବୋଲି ଗୋଟେ ଅଛି ଆଉ କିନ୍ତୁ ଏଇଟା ଡି ଆଇ କୁ ଚଉଦଟା ସମସ୍ତେ ନଉଛନ୍ତି ଭଲ ଲାଭ ବି ସେଇଟା ହେଉଛି ଇଏ ଭଲ ଧାନ ହେଉଛି ଭଲ ଫସଲ ବି ହେଉଛି ତ ସମସ୍ତେ ଏବେ ନେଉଛନ୍ତି ତ ଆପଣ ଏଇ ସାରଟା ନିଅନ୍ତୁ ଏ ଡି ଆଇ ଚଉଦ ଏ ପାଣିରେ ମିଶେଇକି ସ୍ପ୍ରେ କରିବେ ଆଉ ଆପଣ କୋଉ କୋଉ ଚାଷ ପାଇଁ ମାଗୁଛନ୍ତି

କୋଉ କୋଉ ଚାଷ ପାଇଁ ମାଗୁଛନ୍ତି କେବଳ ଧାନ ଏଇଟା ଏଇଟା ଏଇଟା ସବୁ ପାଇଁ ୟୁଜ୍ ହେଇ ପାରିବ ତ ଆପଣ ଏଇ ସାରଟା ନିଅନ୍ତୁ ପାଣି ସ୍ପ୍ରେ କରିବେ ହଁ ଦିଦି ସେଇଟା ସବୁ ସବୁ ଫସଲ ପାଇଁ ୟୁଜ୍ ହେଇପାରିବ ଆପଣ ତିନି ଚାରି ଦିନ ଛାଡ଼ିକି ଥରେ ଲେଖାଁ ପକାନ୍ତୁ ଗୋଟେ ମାସ ଦେଖନ୍ତୁ ଟେଷ୍ଟ୍ କରନ୍ତୁ ଯଦି ଠିକ୍ ରେଜଲ୍ଟ ମିଳିଲା ତାହେଲେ ନେବେ ସାର ଅଧିକ ସେଇଟା ଏବେ କିଲୋଟା'କୁ ଚାରିଶହ ଷାଠିଏ ଟଙ୍କା ଅଛି ପାଣି ପାଣି ଅନୁସାରେ ଦେଖିକି ମିଶେଇବେ ଗୋଟେ ଲିଟର୍ ପାଣିରେ ଦୁଇଶହ ଏମ୍ଏଲ୍ ଦୁଇଶହ ଏମ୍ଏଲ୍ ଏ ଦୁଇଶହ ଗ୍ରାମ୍ ପକେଇକି ତା'କୁ ସ୍ପ୍ରେ କରିବେ ଦୁଇ ଚାରି ଦିନ ଛାଡ଼ିକି ଥରେ ଲେଖାଁ ସ୍ପ୍ରେ ମାରନ୍ତୁ ତା'ପରେ ଭଲ ରେଜଲ୍ଟ ବାହାରିବ ଆପଣଙ୍କୁ ଆଉ କ'ଣ ଦରକାର କି

ନାଇ ଫର୍ଟିଲାଇଜିଂ ମାନେ ତ କେମିକାଲ୍ ଦେଲେ କିଛି ଖରାପ୍ ହେବନି ହଁ ଟିକେ ଅଧିକ ପାଣି ଦେବେ କାହିଁକିନା ଖରା ଦିନଟା ନା ସାର ବି ସ୍ପ୍ରେ କରିବେ ତ ଅଧିକ ବିଷ ହେଲେ ଦୁଇ ଟାଇମ୍ ପାଣି ଦିଅନ୍ତୁ ସକାଳୁ ସନ୍ଧ୍ୟାବେଳେ ପାଣି ଦିଅନ୍ତୁ ଆଜ୍ଞା ଆଜ୍ଞା